ମୋତେ ଗଛ ଲଗାଇବାକୁ ବହୁତ ଭଲ ଲାଗେ ମୁଁ ଆମ ଚାରିପଟେ ଗୋଟିଏ ବଗିଚା କରିଛି ସେଥିରେ ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ଫୁଲ ଗଛ ଲଗାଇଛି ଆଉ ଅଳ୍ପ ଫଳ ଗଛ ମଧ୍ୟ ଲଗାଇଛି ମୁଁ ସେଗୁଡ଼ିକର ଯତ୍ନ କ ବହୁତ ଭଲ ଭାବରେ ନେଉଥାଏ ମୁଁ ମୋବାଇଲରୁ ଦେଖି ମଧ୍ୟ ସେମାନଙ୍କର ଯତ୍ନ ନିଏ କାମ କଣ ପକାଇ କାମ କଣ ପକାଇଲେ ଗଛରେ ବହୁତ ଭଲ ଓ ବଡ଼ ଫୁଲ ହେବ ସେଗୁଡ଼ିକ ଦେଖି ଗଛରେ ମୁଁ ପକାଏ ସେହି ପ୍ରଦର୍ଶନୀୟ ପ୍ରଦର୍ଶନୀୟରେ ମଧ୍ୟ ଗଛ ଓ ତାର କୌଶଳ ବୟସରେ ବହୁତ ଭଲ ଭାବରେ ବୁଝାଇଲେ ସେଥିରେ ଯୋଗ ଦେଇକି ମତେ ବହୁତ ଭଲ ମଧ୍ୟ ଓ ଖୁସି ମଧ୍ୟ ଲାଗିଲା ମୋତେ ବହୁତ ଭଲ ଲାଗେ ବଗିଚାରେ ଫୁଲ ଓ ଫଳ ଗଛର ଯତ୍ନ ନେବାକୁ ବଗିଚାକୁ ଗଲେ ମୋତେ ବହୁତ ଆନନ୍ଦ ଲାଗେ ମୋ ମୋ ପରିବାର ସମସ୍ତେ ମଧ୍ୟ ମୋତେ ବଗିଚା କାମରେ ସାହାଯ୍ୟ କରନ୍ତି ଚଷ ଚଷମା ପିନ୍ଧି ସମୟରେ ବଗିଚାରେ ଅନେକ ପୋକେ ଲାଗେ ଲାଗି ଗଛ କାଟି ଦିଅନ୍ତି ମୁଁ ୟୁଟ୍ୟୁବର ଦେଖି ତାର ଉପରେ କରିଛି ଗ୍ରୀଷ୍ମର ଗ୍ରୀଷ୍ମ ଋତୁରେ ପାଣି ଅଭାବ ଯୋଗୁ ଏବଂ ବର୍ଷା ମଧ୍ୟ କମ୍ ହୁଏ ଫଳରେ ଗଛଗୁଡ଼ିକ ମରିଯାଆନ୍ତି ତେଣ ତେଣୁ ମୁଁ ଉ କୂଅରୁ ପାଣି କାଢ଼ି ଗଛରେ ଦିଏ ବର୍ଷା ଋତୁରେ ଆଉ ଶୀତ ଋତୁରେ ମଧ୍ୟ ଗଛରେ ବିଭିନ୍ନ ପ୍ରକାର ରୋଗ ଓ ପୋକ ମଧ୍ୟ ଲାଗିଥାନ୍ତି ମୁଁ ଔଷଧ କି କିଣିକି ଆଣି ଗଛରେ ପକାଏ ଫଳରେ ବିଭିନ୍ନ ଋତୁରେ ମଧ୍ୟ ଗଛ ରୋଗମୁକ୍ତ ରୁହେ